ଦୁର୍ଗମ ଏବଂ ବିଛିନ୍ନ ଅଞ୍ଚଳର ଲୋକ ମାନଙ୍କ ପାଇଁ ଖେଳ ଏକ ମୁଖ୍ୟ ମନୋରଞ୍ଜନ ମାଧ୍ୟମ ଖେଳିବା ଦ୍ୱାରା ଶରୀର ଓ ମସ୍ତିଷ୍କ ରେ ରକ୍ତର ସଞ୍ଚାର ସଠିକ ରୁପେ ହୁଏ ଏବଂ ବିଭିନ୍ନ ପ୍ରକାରର ଶାରୀରିକ ପ୍ରକ୍ରିୟା ଦ୍ୱାରା ହର୍ମୋନ୍ କ୍ଷରିତ ହୋଇଥାଏ ଯାହା ଦ୍ୱାରା ସ୍ଵାସ୍ଥ୍ୟାବସ୍ଥା ଠିକ୍ ରହିଥାଏ ଏବଂ ମାନସିକ ଚାପରୁ ମୁକ୍ତି ମିଳିଥାଏ